ହ୍ୟାଲୋ ଆଉ ଆପଣଙ୍କର ଦୋକାନର ଫେମସ୍ ସୁପ୍ ବୋଲି ମୁଁ ଶୁଣିଲି ତ ଥରେ ବି ପିଇଥିଲି ବହୁତ ଟେଷ୍ଟ ଲାଗିଥିଲା ବର୍ତ୍ତମାନ ଆମ ଘରକୁ ଗେଷ୍ଟ ଆସିଛନ୍ତି ସମସ୍ତେ ଚାହୁଁଛନ୍ତି ସୁପ୍ ବ୍ୟବହାର କରିବା ପାଇଁ ସେଥିପାଇଁ ଆପଣ ଗରମ ଗରମ ସୁପ୍ ମାନେ ସ୍ପେଶାଲ ସୁପ୍ କରିକି ମୋ ପାଖକୁ ପଠେଇବେ ଆଉ ପଠାଇବା ପାଇଁ ଯେମିତି ମୋ ପାଖରେ ପହଞ୍ଚିଲା ପର୍ଯ୍ୟନ୍ତ ପୁରା ଗରମ ଥିବ କଣ ପାଇଁ ଥଣ୍ଡା ହେଇଗଲେ ସୁପଟା ଟେଷ୍ଟ ଆସିବନି ନା ସେଥିପାଇଁ ଗରମ ସୁପ୍ଟାର ଟେଷ୍ଟ ଅଲଗା ସମସ୍ତେ ଯେମିତି ସବୁବେଳେ ଆସିଲେ ଆପଣଙ୍କ ଦୋକାନର ସୁପ୍ଟାକୁ ସମସ୍ତେ ଚାହିଁବେ ପିଇବା ପାଇଁ ଖାଇବା ପାଇଁ ସେ ସୁପ୍ଟା ଆଉ ଦୟାକରି ଆପଣ ଯେମିତି ଗରମ ରହିବ ସୁପ୍ଟା ଗୋଟେ ଯେମିତି ଆମର ମାର୍କେଟରେ ମିଳୁଛି ବଜାରରେ ଥର୍ମୋଫ୍ଲାସ୍କ୍ ଆପଣ ଥର୍ମୋଫ୍ଲାସ୍କ୍ ସାହାଯ୍ୟରେ ମଧ୍ୟ ପଠେଇ ପାରିବେ ସୁପ୍ଟା ସେଟା ଖାଇଲେ ଆମକୁ ଆମର ମାନେ ଶକ୍ତି ଆସିବ ସୁପ୍ଟା ଭଲ ଲାଗିବ ଟେଷ୍ଟ ଲାଗିବ ସମସ୍ତେ ମନ ଖୁସିରେ ବି ଖାଇପାରିବେ ସୁପ୍ଟା ସବୁବେଳେ ଆପଣଙ୍କ ଦୋକାନର ସୁପ୍ଟାକୁ ମନେ ରଖିବେ ଆଉ ଯେତେବେଳେ ଆମ ଘରୁ ଯେଉଁ ଗେଷ୍ଟ ଆସନ୍ତି ଆମେ ଆପଣଙ୍କ ସୁପ୍ଟାକୁ ଖାଇବାକୁ ସବୁବେଳେ ବରାଦ୍ କରିବୁ ଆଉ ଗରମ ଗରମ ସୁପ୍ ଆମକୁ ବହୁତ ଭଲ ଲାଗେ ଆପଣ ଗରମ ସୁପ୍ ପଠେଇବେ ଥର୍ମୋଫ୍ଲାସ୍କରେ ଆମେ ସେ ଗରମ ସୁପ୍ ସମସ୍ତେ ଖାଇବୁ ସମସ୍ତେ ଚାହୁଁଛୁ ସେ ଗରମ ସୁପ୍ଟା ଆମେ ଖାଇବା ପାଇଁ ଆପଣଙ୍କ ସୁପ୍ କେତେ ସୁନ୍ଦର କୌଣସି ମାନେ କେଉଁ କେଉଁ ପଦାର୍ଥରେ ଆପଣ ତିଆରି କରୁଛନ୍ତି ସେ ସୁପ୍ଟା ଏତେ ଟେଷ୍ଟ ସେ ସୁପ୍ ବହୁତ ଏତେ ମାନେ ମୁଣ୍ଡ ବଥଉଥିବ ଦେହ ପୀଡ଼ା ହଉଥିବ ସେ ସୁପ୍ଟା ଖାଇଲା ପରେ ନା ପୁରା ହାଲ୍କା ଲାଗୁଛି ସେ ସୁପ୍ଟା ବହୁତ ବଢ଼ିଆ ଫେମସ୍ ଆପଣଙ୍କ ସୁପ୍ ଦୋକାନର ସୁପ୍ ଆପଣ ଦୟାକରି ବଜାରରେ ଯେଉଁ ଆମର ଥର୍ମୋଫ୍ଲାସ୍କ୍ ମିଳୁଛି ତାହା ସାହାଯ୍ୟରେ ଆପଣ ଆମ ପାଖକୁ ମୋ ପାଖକୁ ସୁପ୍ ଦେବେ ପଠେଇବେ